ହଁ ମୋତେ ଡ୍ୟାନ୍ସ ରିଲ୍ ଦେଖିବାକୁ ବହୁତ ଭଲ ଲାଗେ କାହିଁକି ନା ଏହି ଡ୍ୟାନ୍ସ ରିଲ୍ ମାଧ୍ୟମରେ ପିଲାମାନଙ୍କର ମଧ୍ୟ ବହୁତ ଡେଭଲପମେଣ୍ଟ ହୋଇଥାଏ ମୁଁ ମୋର ଖାଲି ସମୟ ମିଳିଲେ ସର୍ଟସ୍ ମଧ୍ୟ ଦେଖିବାକୁ ବହୁତ ଭଲ ଲାଗେ ଏହା ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାର ଯାହା ନାହିଁ କିଛି ମଧ୍ୟ ଗୋଟିଏ ନୂତନ କାର୍ଯ୍ୟ କରିବାକୁ ଆଗ୍ରହ ଦେଇଥାଏ ଏବଂ ଏହା ଲୋକମାନଙ୍କର ମନକୁ ମଧ୍ୟ ପରିବର୍ତ୍ତନ କରିବାରେ ସାହାଯ୍ୟ ହୋଇଥାଏ କିଛି ପ୍ରିୟ ନୃତ୍ୟଶିଳ୍ପି ହେଉଛନ୍ତି ନୋରା ଫତେହ ଆଲିଆ ଭଟ୍ଟ କ୍ୟାଟ୍ରିନା କେଫ୍ ଦୀପିକା ହ୍ରିତିକ୍ ରୋଶନ ଏବଂ ଟାଇଗର ସ୍ରଫ୍ ଏମାନଙ୍କର ନାଚ ସମସ୍ତଙ୍କଠାରୁ ବହୁତ ସୁନ୍ଦର ଏମାନେ ସମସ୍ତେ ନାଚ କରିଲେ ଲୋକମାନଙ୍କର ମନ ସମସ୍ତଙ୍କର ଉଦବେଗ ରହିଥାଏ କିନ୍ତୁ ଏଥି ମଧ୍ୟରୁ ମୋତେ ଆଲିଆ ଭଟ୍ଟଙ୍କର ନାଚ ବହୁତ ଭଲ ଲାଗିଥାଏ ଏବଂ ସେ ହେଉଛନ୍ତି ମୋର ପ୍ରିୟ ନୃତ୍ୟଶିଳ୍ପି